ହଁ କହୁଛି

ହଁ ତାଙ୍କର ଦେହ ଟିକିଏ ଖରାପ୍ ତାର ଦେହ ଟିକିଏ ଖରାପ୍ ଥିଲା ହେଲେ ମୁଁ ବେଶୀ ଏତେ ବେଶୀ ବେଶୀ ଖରାପ୍ ନଥିଲା ଜ୍ୱର ଟିକିଏ ହେଇଥିଲା ତ ମୁଁ ବେଶୀ ଭଲ ହେଇ ଯାଇଥିଲା ମେଡ଼ିସିନ୍ ଦେଇଥିଲି ତ ସେ ଯାଇଥିଲେ ସ୍କୁଲ୍ ତ କିଛି ହେଇନି ତ ତ ଏବେ ତ ମୁଁ ନାଇଁ ଏବେ ତ ମୁଁ ନାହିଁ ବାହାରେ ଅଛି ତ ମୁଁ ଆପଣ ଟିକିଏ ତାକୁ ମେଡ଼ିକାଲ୍ ନେଇଯାଆନ୍ତୁ ନେଇ ଯାଆନ୍ତୁ ମୁଁ ପଠେଇ ଦେବି କାହାକୁ ତା' ମାମାକୁ କି କାହାକୁ ପଠେଇ ଦେବି ହଁ ମୁଁ ତ ଏବେ ନାହିଁ ନା ମୁଁ ବାହାରେ ଅଛି ତା' ମାମା ନାହାନ୍ତି ତାଙ୍କ ଘରେ ଥିବେ ତ ମୁଁ କଲ୍ କରିକି ଜଣେଇବି ତ ଆପଣ ଟିକିଏ ନେଇ ଯାଆନ୍ତୁ ହଁ ହଁ ଆପଣ ନେଇ ଯାଆନ୍ତୁ ତ ମୁଁ ପଠେଇ ଦେଉଛି କାହାକୁ ମୁଁ ତ ବାହାରେ ଅଛି ମୁଁ ତା' ମାମାଙ୍କୁ ପଠେଇଦେବି ତ ସେ ଯାଇକି ଆପଣ କେତେଟା ଭିତରେ ନେଇଯିବେ ହଁ ତାର ବେଶୀ ବ୍ଲିଡିଙ୍ଗ୍ ହଉନି ତ ଠିକ୍ ଅଛି ଠିକ୍ ଅଛି ଯଦି ପଇସା କିଛି ଦକାର ହବ ତ ଆପଣ କହିବେ ଆମେ ଫୋନ୍ପେ' କରିଦେବୁ ଆପଣଙ୍କୁ ହଁ ହଁ ହଁ ହଁ ହଁ ତ ଆପଣ ନେଇଛନ୍ତି ମେଡ଼ିକାଲ୍ ମୁଁ କଲ୍ କରିକି ଜଣେଇ ଦେଉଛି ସେ ପଳେଇବେ କାହିଁ ନା ମୁଁ ନାହିଁ ନା ମୁଁ ବାହାରେ ଅଛି ତ ଆପଣ ନେଇ ଯାଆନ୍ତୁ ଟିକିଏ ଟିକିଏ ଶୀଘ୍ର ଟିକିଏ ନେଇ ଯାଆନ୍ତୁ ଯାଉଛନ୍ତି ସେ ମୁଁ ଫୋନ୍ କରିଦେଉଛି ହଁ ହଁ ହଁ ହଉ ମୁଁ ପଠେଇ ଦେଉଛି